ଗୋଟିଏ ନବଜାତ ଶିଶୁ ଜନ୍ମ ହେବାର ଗୋଟିଏ ବର୍ଷ ମଧ୍ୟରେ ତାକୁ ବହୁତ ପ୍ରକାର ଜିନିଷ କରିବାକୁ ପଡ଼ିଥାଏ ଯେମିତିକି ସେହି ଶିଶୁକୁ ତେଲ ମାଲିସ୍ କରିବା ନିତ୍ୟାନ୍ତ ଆବଶ୍ୟକ ଶିଶୁର ଜନ୍ମ ହେବା ପରେ ତା'ର ହାତ ଗୋଡ଼କୁ ସୁଦୃଢ଼ କରିବା ପାଇଁ ତେଲ ମାଲିସ୍ କରିବା ନିତ୍ୟାନ୍ତ ଆବଶ୍ୟକ ଶିଶୁକୁ ଯେତେବେଳେ ସମୟ ହୁଏ ତା'ର ଅନ୍ନପ୍ରସନ୍ନ ବି ଭୋଜି କରାଯାଏ ଆଉ ଶିଶୁଙ୍କୁ ଯେତେବେଳେ ଏକ ବର୍ଷର ହୋଇଥାଏ ଶିଶୁଙ୍କର ମୁଣ୍ଡନ ବି କରିବାର ନିୟମ ଅଛି ଯେଉଁ ଘରେ ଯେଉଁ ନିୟମ ଥାଏ ସେହି ହିସାବରେ ଶିଶୁମାନଙ୍କର ନିୟମ ନୀତି ନିୟମ ପାଳନକରି କରାଯାଇ ଥାଏ ଶିଶୁ ଯେତେବେଳେ ଏକୋଇଶି ଦିନି ହୁଏ ତା'ର ଏକୋଇଶିଆ ରୀତିନୀତିକୁ ବହୁତ ସୁଦୃଢ଼ ଭାବରେ ପାଳନ କରାଯାଏ ଏବଂ ସେହି ପର୍ବଟିକୁ ସମସ୍ତେ ଖୁସିରେ ପାଳନ କରନ୍ତି ଯେଉଁ ରୀତିନୀତିଗୁଡ଼ିକ ଏକୋଇଶିଆରେ ବହୁତ ଜିନିଷ ହୋଇଥାଏ ଶିଶୁର ଯେତେବେଳେ ନାମକରଣ ବି କରାଯାଇ ଥାଏ ଶିଶୁର ନାମକରଣରେ ଶିଶୁର ମାମୁଁ ତା'ର ନାମକରଣ କରନ୍ତି ଶିଶୁଙ୍କର ଶିଶୁର ଷଷ୍ଠୀ ପୂଜା ବି ହୋଇଥାଏ ଯେଉଁ ପୂଜା କି ଦ୍ଵାରା ଶିଶୁଙ୍କର ଦେହର ଉନ୍ନତି ଓ ସବଳତା ପାଇଁ ସେହି ପୂଜା କରାଯାଇଥାଏ ଗୋଟିଏ ବର୍ଷ ମଧ୍ୟରେ ଶିଶୁର ଗୋଟିଏ ଶିଶୁ ପାଇଁ ବହୁତ କିଛି ବହୁତ କିଛି ଯତ୍ନ ନେବା ନିହାତି ଦରକାର ହୋଇଥାଏ ସେଥିପାଇଁ ଶିଶୁଙ୍କୁ ଗୋଟେ ବର୍ଷ ଭିତରେ ଶିଶୁର ଯତ୍ନ ନେବା ନିହାତି ଆବଶ୍ୟକ